ହ୍ୟାଲୋ ସାର୍ ନମସ୍କାର ମୁଁ ସମ୍ପୂର୍ଣ୍ଣା ଗଦବାପତ୍ର ଗ୍ରାମରୁ କହୁଥିଲି ଗତ ଦୁଇ ଦିନ ତଳେ ମୁଁ ଆପଣଙ୍କ ଠାରୁ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ଟା ଡେଲିଭରି ପାଇଥିଲି କିନ୍ତୁ ସେଇ ଗ୍ୟାସ୍ ସିଲିଣ୍ଡର୍ଟା ଏକ କ୍ଷତିଗ୍ରସ୍ତ ଗ୍ୟାସ୍ ହେଇଥିବାରୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଦୟାକରି ଆପଣ ମୋତେ ଏହି ଅସୁବିଧାର ସମାଧାନ କରିବା ପାଇଁ କୌଣସି ସମାଧାନ କରିବା ପାଇଁ କୌଣସି ଏକ ନିଷ୍ପତ୍ତି ନିଅନ୍ତୁ ମିିଳିଥିବା କ୍ଷତିଗ୍ରସ୍ତ ଗ୍ୟାସ୍ ସିଲିଣ୍ଡର୍ ମୁଁ କେଉଁ ଭଳି ଭାବରେ ଓ କେଉଁ ପରିମାଣରେ ତାହାକୁ ଉଚିତ ଭାବରେ ବ୍ୟବହାର କରିପାରିବି ତାହା କ'ଣ କରିବାକୁ ହବ ସେମିତି କଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଏବେ ଧରିନିଅନ୍ତୁ ଏକ ଡେଲିଭରି ସମୟରେ କ୍ଷତିଗ୍ରସ୍ତ ଗ୍ୟାସ୍ ସିଲିଣ୍ଡର୍ ପାଇଥିଲେ ଅନେକ ଅସୁବିଧା ହେଉଛି ହେବାକୁ ପଡ଼ିବ ଯାହାକି ଅନେକ ଯେକୌଣସି ଲୋକଙ୍କ ପାଖରେ ମଧ୍ୟ ତାହା ବହୁତ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନେକ କ୍ଷତିଗ୍ରସ୍ତ ମଧ୍ୟ ହୋଇପାରେ ତେଣୁ ମୁଁ ଆପଣଙ୍କୁ ନକାରାତ୍ମକ ପ୍ରତିକ୍ରିୟା ଭାବରେ ପ୍ର ପ୍ରଦାନ କରିବା ନିମନ୍ତେ ଆପଣଙ୍କୁ ମୁଁ ଅନେକ ବଚକ କଥା ହବା ପାଇଁକି କହୁଛି ତ ତେଣୁ ଆପଣ ମୋର ଏଇ କଥାକୁ ସମନତ ଭାବରେ ରଖି କୌଣସି ଏକ କ୍ଷତିଗ୍ରସ୍ତ ଗ୍ୟାସ୍ ସିଲିଣ୍ଡର୍ ଲୋକଙ୍କୁ ପ୍ରଦାନ କରିବା ଭାବରେ ଅନେକଥର ନିଜକୁ ଟାଣିକି ରଖନ୍ତୁ ତେଣୁ ତାହା ନହେଲେ ବହୁତ ଅସୁବିଧା ସମ୍ମୁଖୀନ ସମସ୍ତ ନାଗରିକ ଓ ସମସ୍ତ ଲୋକମାନଙ୍କୁ ମଧ୍ୟ ହୋଇପାରେ ତେଣୁ ମୁଁ ଆପଣଙ୍କୁ କହିବା ଏହିକି ଯେ ମୋର ଅନୁରୋଧ ଯେ ପ୍ରତ୍ୟେକ ଥରେ ଆପଣ ଭଲ ଭାବେ ତାହା ଏକ ପ୍ରଦାନ କରିବେ ତେଣୁ ଅନେକ ଲୋକର ଏଠାରେ ଜୀବନ ଯାପନ କରୁଥିବାରୁ ତାହା ଅସୁବିଧା ସମ୍ମୁଖୀନ ହେବ ନହେଲେ ଆପଣଙ୍କ ଟା ଅନେକ ଭାବରେ ପରିବାରରୁ ସକାରାତ୍ମକ ସୃଷ୍ଟି ହେବ